ଏମିତି ଗୋଟିଏ ସମୟ ଥିଲା ଯେଉଁଟାକି ମୋ ନିଜର ଭାଇ ସହିତ କାମ କରିବାକୁ ମୋତେ କଷ୍ଟ ଲାଗିଥିଲା କାରଣ ମୁଁ ଯେଉଁଟା କୁହେ ସେ ସେଇଟାକୁ ଠିକ୍ ଭାବେ ନାହିଁ ପ୍ରକୃତରେ ଦୁଃଖଦାୟକ ବିଷୟ କ'ଣ ମୁଁ ଯେଉଁଟା ଭାବେ କରେ କୁହେ ତାକୁ ଠିକ୍ କିନ୍ତୁ ସେ ବୁଝେ ସେଇଟା ଭୁଲ ସେଇଟା କି ମୋ ଜୀବନରେ ବହୁତ କଷ୍ଟଦାୟକ ଥିଲା କାମଟା କେମିତି ସରଳ ହେବ ମୁ ଚେଷ୍ଟା କରେ କିନ୍ତୁ ସେଇଟା ସେ କଷ୍ଟକର କରିଥିଲା